ମୋ ପାଖରେ ଅନେକ ଗୁଡ଼ିଏ ଅନେକ ଗୁରୁତ୍ୱପୂର୍ଣ୍ଣ ସିଲେଇ ସାମଗ୍ରୀ ରହିଛି ଯେପରିକି ଚକ୍ ପେନସିଲ୍ କଇଁଚି ଏ ଛୁଞ୍ଚି ବିଭିନ୍ନ ରଙ୍ଗର ସୂତା ଏବଂ ବଟମ୍ ବିଭିନ୍ନ ପକାରର ଅସ୍ତ୍ର କପଡ଼ା ଆଉ ଅନେକଗୁଡ଼ିଏ ସିଲେଇ ମେସିନ୍ ମଧ୍ୟ ରହିଛି ଯାହାପାଇଁ ଯାହାଦ୍ୱାରା ମୋତେ ସିଲେଇ ମେସିନ୍ କରିବାରେ ସାହାଯ୍ୟ ହେଇଥାଏ ଏବଂ ଏଥିପାଇଁ ମୋର ଏଥିପାଇଁ ମୋର ଅନୁଭବ ପୁରୁଣା ମେସିନ୍ ମଧ୍ୟ ରହିଛି ଯାହାଦ୍ୱାରା ମୋତେ କାମ କରିବାକୁ ବହୁତ ପ୍ରୋବ୍ଲେମ୍ ହେଉଛି ତ ଏହାକୁ ଏ ବଦଳାଇ ମୋତେ ନୂଆ ଆଧୁନିକ ଯନ୍ତ୍ର କିଛି ଆବଶ୍ୟକ ହୋଇଥାଏ ଏବଂ ଏହାକୁ ମୁଁ ଏହାକୁ କିଣିବାକୁ ଚାହୁଁଛି